ଯାଜପୁର ଜିଲ୍ଲାର ମୁଖ୍ୟ ଫସଲ କହିବାକୁ ଗଲେ ବିଭିନ୍ନ ପ୍ରକାର ପନିପରିବା ଆଉ ତା' ସହିତ କିଛି ଡାଲି ଜାତୀୟ ଫସଲ ଓ ଧାନ ଧାନ ତ ସାଧାରଣତଃ ପ୍ରତି ଲୋକମାନେ ଚାଷ କରିଥାନ୍ତି ଆଉ ପ୍ରତି ଘରର ଏଇଟା ମେନ୍ ଚାଷ କହିବାକୁ ଗଲେ ବୁଝାଇଥାଏ ତା' ସହିତ ବିଭିନ୍ନ ପ୍ରକାର ପନିପରିବା ଯେମିତିକି ବିଲାତି ତା' ସହିତ ତରଭୁଜ ଭେଣ୍ଡି ବାଇଗଣ କଖାରୁ ଅଁ ତ ଆଉ ହେଉଛି ମକା ଏ ବହୁତ୍ ଗୁଡ଼ିଏ ବିଭିନ୍ନ ପ୍ରକାର ପନିପରିବା ସେମାନେ ଚାଷ କରିଥାନ୍ତି ଏଇ ଚାଷ ଗୁଡ଼ିକୁ ସେମାନେ କ'ଣ କରନ୍ତି ନା ବହୁତ ଜିଲ୍ଲାକୁ ସେମାନେ ସପ୍ଲାଏ ଦେଇଥାନ୍ତି ସପ୍ଲାଏ କରି ସେମାନେ ବହୁତ୍ ଭଲ ଭାବରେ ସେମାନଙ୍କର ଆର୍ଥିକ ସ୍ଥିତି ସୁଦୃଢ଼ କରନ୍ତି ତା' ସହିତ ଆଉ କିଛି ଜିନିଷ ହେଉଛି ଯେମିତି ଡାଲି ଜାତୀୟ ଜିନିଷ ମୁଗ ବିରି କୋଳଥ ଆଉ ବାଦାମ ମଧ୍ୟ ଏଥି ଚାଷ ହେଇଥାଏ ଏଇ ଚାଷରୁ ଲୋକମାନେ ବହୁତ୍ ଭଲ ଭାବରେ ସେମାନେ ପଇସା ଇନକମ୍ କରିପାରନ୍ତି କାହିଁକିନା ଯାଜପୁର ଜିଲ୍ଲାରେ ବିଭିନ୍ନ ପ୍ରକାର ନଦୀ ଅଛି ନଦୀ ପାଖ ଏରିଆରେ ଭଲ ଚାଷ ହେଇପାରିବ ବାଲିଆ ଜମି ଲୋକକୁ କମ୍ ପରିଶ୍ରମରେ ଅଧିକ ସେମାନେ ଲାଭବାନ ହେଇପାରନ୍ତି